ଆଜ୍ଞା କୁହନ୍ତୁ ସାର୍ ଆଜ୍ଞା ଆଜ୍ଞା କହୁଛି କୁହନ୍ତୁ ଆଜ୍ଞା

ଆଜ୍ଞା ଆପଣ ଟିକିଏ କୁହନ୍ତୁ ଆଜ୍ଞା ଆପଣଙ୍କର କ'ଣ କ'ଣ ଆଇଟମ୍ କରିବେ କେତୋଟି ଆଇଟମ୍ କରିବେ ଆପଣ ଟିକିଏ କୁହନ୍ତୁ ଆପଣ କହିଲା ପରେ ତା'ପରେ ମୁଁ ଆପଣଙ୍କୁ କହିବି କେମିତି କେଉଁଟା ଭଲ ହେବ ଆପଣ କୁହନ୍ତୁ ଆଗେ ଆପଣଙ୍କର କ'ଣ କ'ଣ ଦରକାର ଆପଣ ଯାହା ସବୁ ଦରକାର ଆପଣ ସେ ଦରକାରି ଆଇଟମ୍ଗୁଡ଼ା କହିଲା ପରେ ତା'ପରେ ମୁଁ ଆପଣଙ୍କୁ କହିବି କେଉଁଟା ଆପଣଙ୍କୁ ଭଲ ହେବ କେଉଁଟା କେମିତି କ'ଣ ହୋଇପାରିବ ଆପଣ କୁହନ୍ତୁ ଆଗେ ଆପଣଙ୍କର କେଉଁ କେଉଁ ଆଇଟମ୍ ଦରକାର ଆଜ୍ଞା ଆଜ୍ଞା

ଟୋଟାଲ୍ ଆପଣଙ୍କର କେତେ ଲୋକଙ୍କ ପାଇଁ ଆଜ୍ଞା ଆୟୋଜନ ହେବ

ଠିକ୍ ଅଛି ଆପଣ ଦୁଇଶହ ଲୋକ ପାଇଁ ଯେଉଁ ଆୟୋଜନ କରିବେ ଆପଣଙ୍କର ଯେତିକି ଆଇଟମ୍ କହିଲେ ଆପଣ ସେ ଆଇଟମ୍ ଆପଣଙ୍କର ରୋଷେଇ କେତେବେଳେ ହେବ ଆପଣଙ୍କର ଦିନରେ ନା ରାତିରେ ଆପଣଙ୍କର ରାତିରେ ତା'ହେଲେ ରୋଷେଇ ହେବ ଆଜ୍ଞା ତା'ହେଲେ ଆପଣଙ୍କର ରାତିରେ ଯେଉଁ ରୋଷେଇ ହେବ ଆପଣଙ୍କର ଦେଢ଼ଶହ ଲୋକ ପାଇଁ ତ ଠିକ୍ ଅଛି ଆମେ ଯଦି ଛଅଟାରେ ରୋଷେଇ ଆପଣଙ୍କର ଷ୍ଟାର୍ଟ୍ କରିବୁ ତା'ହେଲେ ଆପଣଙ୍କର ଦଶଟା ପୂର୍ବରୁ ଆମେ ତ ଆପଣଙ୍କର ରୋଷେଇ ସାରିଦେବୁ ଆପଣଙ୍କର ତ ଯାହା ହେଲେ ବି ଆପଣଙ୍କର ଯେଉଁମାନେ ବି ଆପଣଙ୍କର ଅତିଥି ଆସିବେ ତ ସେଇଥିରେ ନଅଟା ଦଶଟା ବେଳକୁ ଆପଣ ଆସିବେ ତା ପୂର୍ବରୁ ଆମେ ରୋଷେଇ ଆପଣଙ୍କର ସମ୍ପୂର୍ଣ୍ଣ ଭାବରେ ସାରି ଦେଇଥିବୁ ତ ଆମେ ଟୋଟାଲ୍ ଆଜ୍ଞା ଆପଣଙ୍କ ଘରକୁ ଆମେ ଚାରି ଜଣ ଯିବୁ ଟୋଟାଲି ତ ଚାରି ଜଣ ଯିବୁ ଆମେ ଆପଣଙ୍କର ଯେଉଁ ଯେଉଁ ଆଇଟମ୍ ସବୁ କହିଲେ ସେ ଆଇଟମ୍ ଆମେ କରିଦବୁ ବହୁତ ଭଲ ଭାବରେ ବି କରିଦେବୁ ଆମର ଆଗରୁ ବହୁତ ଗୁଡ଼ିଏ ଏଥିରେ ଅଭିଜ୍ଞତା ଅଛି ବହୁତ ବଡ଼ ବଡ଼ ଆମେ ବିବାହଘର ବ୍ରତଘର ଆମେ ଏସବୁ ଜନ୍ମଦିନ ଏସବୁ ଆମେ ଅଲ୍ରେଡ଼ି ଆମେ କରିଛୁ ଆପଣ ବି ଶୁଣିଥିବେ ଆପଣଙ୍କ ଗାଁରେ ବି ତ ସେଥିପାଇଁ କିଛି ଅସୁବିଧା ନାହିଁ ଆପଣଙ୍କ ଗାଁରେ ଶୁଣିଥିବେ ଆପଣ ଦେଖିଥିବେ ବି ଆମେ କେମିତି ରୋଷେଇ କରୁ ବୋଲି ତ ଆମେ ସେଥିପାଇଁ ଆମେ ଆଜ୍ଞା ଭଲ ଜିନିଷ କରୁଛୁ ଭଲ ପଇସା ନେଉଛୁ ତ ପଇସାରେ କିଛି ନାହିଁ ଆପଣ ଜିନିଷ ଦେଖିବେ ତା'ପରେ ଆଜ୍ଞା ଆମକୁ ଯାହା କହିବେ ତ ଆପଣ ଫାଷ୍ଟ୍ ପଚାରି ପାରନ୍ତି ବି ଆପଣଙ୍କ ଆଖ ପାଖରେ ଯେଉଁମାନେ ପଡୋଶୀ ଥିବେ ସେମାନେ ବି ଜାଣିଥିବେ ଆମେ ପ୍ରାୟ ସବୁ ଜାଗାକୁ ଆମ ଯେତିକି ଆମ ଲୋକ ରହିଲେ ଆମେ ସମସ୍ତେ ଯାଉ ଭଲ କରୁ ତ ସେଥିରେ କିଛି ନାହିଁ ଆପଣ ଅଚିନ୍ତାରେ ରୁହନ୍ତୁ ଆପଣଙ୍କର ଯାହା ବି ଖାଦ୍ୟ ହେବ ଯାହା ବି ରୋଷେଇ ହେବ ବହୁତ ଭଲ ହେବ ଆପଣଙ୍କର ଝିଅର ଯେଉଁ ବାହାଘର ଅଛି ଆପଣଙ୍କର ଯେଉଁମାନେ ବି ଅତିଥି ଆସିବେ ସେ କେବେ ବି ଆମେ ତାଙ୍କୁ ନିରାଶ କରି ଦେବୁନି ବହୁତ ଭଲ ଆମେ ରୋଷେଇ କରିବୁ ସେଥିରେ ଆପଣ ଟୋଟାଲ୍ ଚିନ୍ତା କରନ୍ତୁ ନାହିଁ ଅତି ସୁନ୍ଦର ଭାବରେ ଆପଣଙ୍କର କାର୍ଯ୍ୟକ୍ରମ ହେବ ତ ସେଥିପାଇଁ ବାସ୍ ଆପଣ ଚିନ୍ତା କରନ୍ତୁ ଆମେ ଠିକ୍ ଟାଇମ୍ରେ ଯାଇକି ପହଞ୍ଚିଯିବୁ ବାକି ଆବଶ୍ୟକୀୟ ଯାହା ବି ଉପକରଣ ରହୁଛି ଆପଣ ଆମକୁ ବାସ୍ ଠିକ୍ ଟାଇମ୍ରେ ଆଣିକି ପହଞ୍ଚେଇ ଦେବେ

ହଁ ଆପଣ ଆପଣ ଆମକୁ ଟୋଟାଲି ପାଞ୍ଚ ହଜାର ଟଙ୍କା ଦେବେ ସେଥିରେ ଆମର ସମ୍ପୂର୍ଣ୍ଣ ସବୁ ଜିନିଷ ହୋଇଯିବ କିଛି ନାଇଁ ଆପଣ ଡେଟ୍ ଖାଲି କହିଦିଅନ୍ତୁ ବାକି ଆଉ ସବୁ ଜିନିଷ ଠିକ୍ ଅଛି ଠିକ୍ ଅଛି ଆଜ୍ଞା ମୁଁ ତା'ହେଲେ ରହିଲି ଆପଣଙ୍କର ସେଇ ତାରିଖରେ ଆମେ ଠିକ୍ ଟାଇମ୍ରେ ଯାଇକି ପହଞ୍ଚିବୁ ଆଜ୍ଞା